ଆଜିକାଲି ଲୋକଙ୍କ ମଧ୍ୟରେ ବାଇକିଂ କରିବାକୁ ଖୁବ ଆଗ୍ରହ ଜନ୍ମିଛି କାରଣ ସେମାନେ ବାଇକ୍ ଚଲେଇବାକୁ ବେଶୀ ପସନ୍ଦ କରଥାନ୍ତି ଏବଂ ବାଇକ୍ ଚଲେଇବାକୁ ବହୁତ ପ୍ରକାର ପ୍ରତିଯୋଗିତା ମଧ୍ୟ ଲାଗିଥାଏ ଯେ ସେମାନେ କେମିତି ଗାଡ଼ି ଚଲେଇ ପାରିବେ ଅନ୍ୟମାନଙ୍କଠୁ କେମିତି ଭଲ ଚଲେଇବେ ସେଥିପ୍ରତି ଲୋକଙ୍କ ମନରେ ବହୁତ ଆଗ୍ରହ ରହିଥାଏ ଆଜିକାଲି ପ୍ରାୟ କମ୍ ବୟସର ପିଲାମାନେ ମଧ୍ୟ କମ ସମୟରୁ ବାଇକ୍ ଚଲେଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଆଜି କାଲି ବାଇଗୁଡ଼ିକ ଖୁବ କମ ଦାମରେ ମିଳୁଥିବାରୁ ଲୋକମାନେ ସେଇଟାକୁ କିଣିବା ପାଇଁ ଖୁବ୍ ଆଗ୍ରହୀ ହେଉଛନ୍ତି ପୁଣି ଆଜିକାଲି ବାହାଘର ସମୟରେ ପ୍ରାୟତଃ ଯୋଉ ବାଇକ୍ ଦିଆଯାଉଥିବାରୁ ଲୋକମାନେ ମଧ୍ୟ ସେଥିପାଇଁ ଆଗ୍ରହୀ ହେଉଛନ୍ତି ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଆମେ ବାଇକ୍ ପାଇବା ଏବଂ ଏହାଦ୍ୱାରା ସୁବିଧା ହେଉଛି ଯେ ଆମେ ନିଜ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଶୀଘ୍ର ଯାଇ କାମ ସାରି ପୁଣି ଶୀଘ୍ର ଫେରି ଆସିପାରିବା ଚଲେଇବା ସମୟରେ ଆମକୁ ବହୁତ ଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେମିତି ବାଇକ୍ ଚଲେଇବାବେଳେ ଆମେ ବାଇକ୍ର ବେଗକୁ ନିୟନ୍ତ୍ରଣ କରିବାକୁ ପଡ଼ିବ କାରଣ ବାଇକ୍ର ବେଗ ଯଦି ଆମେ ନିୟନ୍ତ୍ରଣ କରିବା ନାହିଁ ତେବେ ଆମେ ବାଇକ୍କୁ କଣ୍ଟ୍ରୋଲ୍ କରିପାରିବା ନାହିଁ ଏବଂ ଏକ୍ସିଡେଣ୍ଟ ହେବାର ଭୟ ମଧ୍ୟ ଅଛି ସବୁବେଳେ ଆମେ ବାଇକ୍ ଚଲେଇଲା ଆମେ ଦେଖିବା ଯେ ଆମେ ତାର ଇକୋନୋମି ସ୍ପିଡ୍ ଯେତିକି ଅଛି ଆମେ ସେଇ ସ୍ପିଡ୍ରେ ବାଇକ୍ ଚଲେଇବା ଉଚିତ ଆଉ ସେଇ ଇକୋନମିରେ ବାଇକ୍ ଚଲେଇଲେ ଆମର କମ୍ ଇନ୍ଧନ ମଧ୍ୟ ଖର୍ଚ୍ଚ ହେବ ଏବଂ ଆମେ କମ୍ ତେଲରେ ଅଧିକ ଦୂର ଯାତ୍ରା କରିପାରିବା ପୁଣି ବାଇକ୍ ଚଲେଇବାବେଳେ ସବୁବେଳେ ଧ୍ୟାନ ଦେବାକୁ ପଡ଼ିବ ଯେ ମୁଣ୍ଡର ହେଲମେଟ୍ ଥିବା ଦରକାର ଗୋଡ଼ର ଜୋତା ଥିବା ଦରକାର ଏବଂ ଆମ ଆଖି ସବୁବେଳେ ସାମ୍ନାକୁ ଏବଂ ଦୁଇ ପଟକୁ ସବୁବେଳେ ଦେଖୁଥିବା ଦରକାର କାରଣ ଯେତେବେଳେ ରାସ୍ତାରେ କୌଣସି ଅଘଟଣା ଘଟିବ କିଏ ଜାଣିପାରିବ ସେଥିପାଇଁ ଆମକୁ ଚାରିଆଡ଼କୁ ସାବଧାନର ସହିତ ଦେଖି ବାଇକ୍ ଚଲେଇବାକୁ ପଡ଼ିବ